ମୁଁ ଗୋଟିଏ ଉଷା କମ୍ପାନୀର ଫ୍ୟାନ କିଣିଥିଲି କିନ୍ତୁ ଚାରିଦିନ ଯାଇନି ଫ୍ୟାନଟି ପୋଡ଼ି ନଷ୍ଟ ହୋଇଗଲା ସେଥିପାଇଁ ଆମେ ବହୁତ ମନ ଖରାପ ଆଉ କ'ଣ କରାଯିବ ସେଥିପାଇଁ ନଷ୍ଟ ହୋଇଯିବାରୁ ମୁଁ ବହୁତ ଇଏ କ୍ଷତି ସହିବାକୁ ପଡ଼ିଲା କିନ୍ତୁ ମନ ଖରାପ ଲାଗିଲା